ଏବେ ସ୍ତ୍ରୀଲୋକଙ୍କର ଗୋଟେ ମିଶନ୍ ଶକ୍ତି ଅଛି ମିଶନ୍ ଶକ୍ତି ଯୋଜନା ଗୋଟେ ଅଛି ସେଇଟା ସବୁଆଡ଼େ ଏବେ ଅଛି ସହାରାଞ୍ଚଳ ସ୍ଥାନୀୟ ସଂସ୍ଥା ଏବେ ସବୁ ଜିଲ୍ଲାରେ ସବୁ ପଞ୍ଚାୟତରେ ସବୁଥିରେ ହେବ ଗୋଟେ ସଂସ୍ଥା ଅଛି ସହାରାଞ୍ଚଳ ସ୍ଥାନୀୟ ସଂସ୍ଥା ଏମିତି ରହୁଛି ଏଇଟା ଗୋଟେ ମାନେ ପୁରୀ ଜିଲ୍ଲାରେ ପୁରୀ ଜିଲ୍ଲାରେ ଏଇଟା ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଏଥିରେ ସ୍ତ୍ରୀଲୋକମାନେ ଆଗେ ଘରୁ ବାହାରି ପାରୁନଥିଲେ ଘରେ ଗୋଟିଏ ଘରେ ରହୁଥିଲେ ରୋଷେଇବାସ କରି ଗୋଟିଏ ଘରେ ହିଁ ରହୁଥିଲେ କିନ୍ତୁ ଏବେ ଏବେ ଯେତିକି ସୁବିଧା ସୁଯୋଗ ହେଇଗଲାଣି ଏବେ ନିଜେ ରୋଷେ ନିଜେ ବି ରୋଜଗାର କରିକି ଘର ଚଳେଇ ଦେଉଛନ୍ତି ଏ ନିଜେ କେମିତି ନା ଏବେ ବହୁତ କିଛି ସୁବିଧା ଏବେ ନିଜେ ସଂସ୍ଥା କରଉ ଏଁ ଏବେ ସବୁ ଗଭର୍ଣ୍ଣମେଣ୍ଟ ସଂସ୍ଥା ଦେଇଦେଉଛି ଏଁ ଯେମିତିକି ବଡ଼ି ପାମ୍ପଡ଼ ଏମିତି ବହୁତ କିଛି ଧୂପକାଠି ଏମିତି ବହୁତ କିଛି ମିଶ୍ରିଫିଶ୍ରୀ ଏମିତି ସବୁ ବହୁତ କିଛି ଦେଇଦେଉଛି ସଂସ୍ଥା ଯେଉଁଥିରେକି ସ୍ତ୍ରୀ ଲୋକମାନେ ସେହି ସଂସ୍ଥାକୁ ଓ ସେହି ସଂସ୍ଥାକୁ କରି ମାନେ ଘରର ଭରଣପୋଷଣ କରିଦେଉଛନ୍ତି ନିଜେ ଚଳି ଯାଉଛନ୍ତି ଘର ପରିବାର ଚଳେଇ ଦେଉଛନ୍ତି ଛୁଆ ପିଲା ଯେତେ ଯାହା ଅଛି ସବୁ ଚଳେଇ ଚଳେଇ ଦେଉଛନ୍ତି ସ୍ତ୍ରୀଲୋକମାନେ ସ୍ତ୍ରୀଲୋକମାନଙ୍କ ଏବେ ବହୁତ ହି ସୁବିଧା ହେଇଯାଇଛି ଘରୁ ଏବେ ଆଗେ ବାହାରି ପାରୁନଥିଲେ ଏବେ ଏସବୁ ଯୋଜନା କରିକି ବହୁତ ହିଁ ଭଲ ହେଇଛି ଏ ସବୁ ଯୋଜନା ଦ୍ୱାରା ଉଁ ଗୋଟେ ସ୍ତ୍ରୀ ଲୋକର ମାନେ କ୍ୱାଲିଟି ମାନେ ତା'ର ବହୁତ ସିଏ ଆଗକୁ ଯାଉଛି ଏବଂ ଆଗକୁ ବି ଯାଉଛି ଏବଂ ବହୁତ ନିଜର ରୋଜଗାର କରିକି ଯେତିକି ଟଙ୍କା ଇନକମ୍ ହେଉଛି ସେତିକିରେ ନିଜେ ନିଜେ ଚଳି ଘରର ଭରଣପୋଷଣ ପାଇଁ ବି ଏ ରହିଯିବ ରହିପାରୁଛି ପଇସା ତକ ତ ଏମିତି ହିଁ ଚଳିଯାଉଛନ୍ତି ମିଶନ୍ ଶକ୍ତି ହେଇକି ବହୁତ ଭଲ ହେଇଛି ଆଉ ସହାରାଞ୍ଚଳ ସ୍ଥାନୀୟ ସଂସ୍ଥା ଏଇଟା ତ ବହୁତ ଭଲ ସଂସ୍ଥା